ହ୍ୟାଲୋ ଆଜ୍ଞା କୁହନ୍ତୁ ନମସ୍କାର ଆଜ୍ଞା କୁହନ୍ତୁ

ଆଚ୍ଛା ଆପଣଙ୍କର ପିଲା ଆସିଛନ୍ତି ଷ୍ଟୁଡ଼େଣ୍ଟ ନାଇଁ ଆଚ୍ଛା ଷ୍ଟୁଡ଼େଣ୍ଟ ପାଇଁ ଆମର ଟିକେ କନସେସନ୍ ରହୁଛି ହେଲା ଆଉ ଅନ୍ୟ ଲୋକଙ୍କ ଅପେକ୍ଷା ଆମେ ଷ୍ଟୁଡ଼େଣ୍ଟ ତ ଆଉ ପିଲାମାନେ ପାଠ ପଢ଼ୁଛନ୍ତି ଆ ସେଇଥିପାଇଁ ଆମେ ଟିକେ କନସେସନ୍ କରିଦେବୁ ଆଉ କମ ଆଉ ଗୋଟେ ପିଲା ପିଛା ଆମେ ଦୁଇଶହ ଟଙ୍କା ନବୁ ଆଉ ଏଠି ଗୋଟେ ଭଲ ହୋଟେଲ୍ ହାଁ ନାଁ ଅଛି ଆଉ ଇଏ ତାର ଫୁଡିଂ ଖର୍ଚ୍ଚଟା ଆପଣ ଦେଢ଼ଶହ ଟଙ୍କା ଦେବେ ଆଉ ହେଲା ତ ଏତିକିରେ ଆମର ପିଲାଙ୍କୁ ଆଡ଼ଜଷ୍ଟ କରିବା ଆଉ କିଛି ପ୍ରୋବ୍ଲେମ୍ ହବନି ଆଉ ଭଲ ସଫା ସୁୁତୁରା ଆପଣ ହବ ଯଦି ବି ଆପଣ ହୋଟେଲକୁ ଆସିକିରି ମଧ୍ୟ ଦେଖିଦେଇ ପାରନ୍ତି କିଛି ଅସୁବିଧା ନାହିଁ ଆଉ ପିଲାଙ୍କର କୌଣସି ଅସୁବିଧା ନାହିଁ ଅଛି ଆମର ବହୁତ ସେଫ୍ଟି ମଧ୍ୟ ସବୁଆଡ଼େ ସି ସି କ୍ୟାମେରା ଲାଗିଛି ହଁ ନିଟ୍ ଆଣ୍ଡ କ୍ଲିନ୍ ହଁ ଆଉ କିଛି ଅସୁବିଧା ନାହିଁ ଆପଣ ତ ନିଶ୍ଚିନ୍ତ ଭାବରେ ରହିବେ ପିଲାଙ୍କ ସହିତ ଆମେ ଏତିକିରେ କନସେସନ୍ କରିଦେବୁ ଆଉ